ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ବ୍ୟତୀତ ଅନେକ ଅତିରିକ୍ତ କାର୍ଯ୍ୟକଳାପ ମଧ୍ୟ କରାହେସି ଯେପରି କ୍ରୀଡ଼ା ପ୍ରତିଯୋଗିତା ବକ୍ତୃତା ପ୍ରତିଯୋଗିତା ସୁଜନଶିଳ ପ୍ରତିଯୋଗିତା ରଚନା ଲେଖା ପ୍ରତିଯୋଗିତା ଗୀତ ଗାଇବା ଓ ନୃତ୍ୟ ପ୍ରତିଯୋଗିତା ହେସି ମୁଇଁ ଏଥିରୁ ସୃଜନଶୀଳ ପ୍ରତିଯୋଗିତାଥି ଭାଗ ନେଇଥିଲି ଯେନ୍ଥିରେ କି ମୁଇଁ ଫାଷ୍ଟ୍ ପ୍ରାଇଜ୍ ବି ଜିତିଥିଲି ସେଥିର୍ଲାଗି ମତେ ଆମର୍ ଘରର୍ ଲୋକ ବି ବହୁତ୍ ପ୍ରଶଂସା କରିଥିଲେ